ତିରିଶି ପାଞ୍ଚ ଉଣେଇଶି ଶହ ଅଠାନବେ ବାର ଆଠ ଦୁଇହଜାର ଦୁଇ ନଅ ଚାର ଦୁଇହଜାର ଏକ ସତର ଛଅ ଉଣେଇଶି ଶହ ଅଶୀ ପନ୍ଦର ବାର ଦୁଇହଜାର ଉଣେଇଶି